ହଁ ଏଇ ଆପଣ ବହି ଲାଇବ୍ରେରୀରୁ ବହି ନେଇଥିଲେ ନା

ହଁ ଦୁଇ ଚାରି ଦିନ ଆଗରୁ ନେଲେଣି ତ

ନେଇଥିଲେ ମାନେ ଟିକେ ପକାବେ ତ ହେନ୍ତା ଇ ସମସ୍ତେ ନେଇ ଯାଉଛନ୍ ନା ହଁ

ହଁ ଟିକେ ଚାହିଁ ଦଉଥୁବେ ମଝିରେ ନା ତ କହିଦେବେ ଟିକେ ବୋଲେ ଗୋଟେ ଗୋଟେ ଅଚ୍ଛନ୍ ନେଇ ଯାଉ ନେଇ ଯାଉଛନ୍ ନା ହଁ ହଉ ସାର୍ ଠିକ୍ ଅଛି ଆଉ କିନ୍ କିନ୍ ବୋଲେ ଆସି ନିୟୁ ନିୟୁ ବୁକ୍ ମାନେ ବି ଆସିଛେ ଲାଇବେରିକେ ଷ୍ଟୋରି ବୁକ୍ ମାନେ ସବୁ ରାଇଟର୍ ମାନେ ଆପଣଙ୍କୁ କେମିତି ରାଇଟର୍ ଭଲ ଲଗସି କେନ୍ତା ହଁ ହଁ ସେଇ ବହି ଟା ଅଛି ଆସଲାନ୍ ନା ଥି ସେଇଟା ନା ହଁ ସେ ପଢ଼ିକି ବହୁତ ଭଲ ଅଛି ଓ ଏଇ ହଁ ମୁଁ ପଢ଼ି ସାରିଲେ ନେବି ଆଉ ସେଇଟା ପଢ଼ି ସାରିଲେ ନେବି ଆଉ ଯେନ୍ତା ଦରକାର ସେଇଟା ବି ନେବି

ହଉ ଠିକ୍ ଅଛି